ଆଗ କ'ଣନା ବେଶୀ ମାନେ ଜାତିକୁ ନେଇକିରି ବହୁତ ପ୍ରୋବ୍ଲେମ୍ ଥିଲା ଯେ ତାଙ୍କର ଏ ଜାତି ଏ ଜାତିକୁ ମାନେ ଛୁଇଁବନି କରିବନି ଏସବୁ ଆଉ ଏବେ କ'ଣନା ଏବେ ସେ ଟାଇପ୍ର କିଛି ନୁହଁ ଏବେ ସବୁ ମାନେ ସମସ୍ତେ ସମାନ ଦେଖନ୍ତି ଆଉ ଆଗ ଥିଲା ଯେ ଏଇ କାଷ୍ଟ୍କୁ ଏମିତି ଛୁଇଁବନି ସେ କାଷ୍ଟ୍କୁ ଏମିତି ଛୁଁଇବନି ତ ଗୋଟେ ଭଲ ଲାଗୁନଥିଲା ଆଉ ଏବେ କ'ଣନା ଏବେ ସେ କାଷ୍ଟ୍କୁ ନେଇକି ସେମିତି କିଛି ମାନେ ଅସୁବିଧା ନାହିଁ ଆଉ ସବୁକିଛି ଚାଲିବ ସେମିତି କିଛି ନାହିଁ ଆଗ ମାନେ ଯେଉଁ ଟାଇପ୍ର ଲୋକ ପାଳନ କରୁଥିଲେ ଏବେ ମାନେ ସେ ଟାଇପ୍ର ନୁହଁ କାହିଁକିନା ଏବେ ବହୁତ ଭଲ ଲାଗେ କମ୍ଫଟେବୁଲ୍ ବି ଲାଗୁଛି ଯେ ଆଗ କ'ଣନା ବିରକ୍ତ ନାହିଁ ଏମିତି ସେଇଟା ଏ ଛୁଆଁ ସେଇଟା ଛୁଅଁନି ଏଇଟା ଛୁଅଁନି ଆଉ ଏମିତି ବ୍ରାହ୍ମଣ ଏସବୁ ନେଇକିରି ବହୁତ କିଛି ବିଭିନ୍ନ ପ୍ରକାରର ମାନେ ପ୍ରଶ୍ନ